ଆପଣ ସଙ୍ଗୀତା ଟେଲର୍ରୁ କହୁଥିଲେ କି ମ୍ୟାଡ଼ାମ୍ ମୁଁ କିଛି ଡ୍ରେସ୍ ତିଆରି କରିଥାନ୍ତି ଭଲ କପଡ଼ା ସବୁ ଆଣିଥିଲି ତ ଡ୍ରେସ୍ ତିଆରି କରିଥାନ୍ତି ଆପଣ ସବୁ କେଉଁ କେଉଁ ଡିଜାଇନ୍ର କରୁଛନ୍ତି ଠିକ୍ ହେ ମ୍ୟାଡ଼ାମ୍ ଆମେ ଆମେ ଘରୁ ଚାରି ପାଞ୍ଚ ଜଣଙ୍କର କରିବାର ଅଛି ତ ସେଇଟା ବି ଟିକେ ଏମର୍ଜେନ୍ସି ତିନି ଚାରି ଦିନ ଭିତରେ ଦରକାର ଆପଣ କରିକି ଦେଇ ପାରିବେ ଆଉ ଆପଣ ତା'ହେଲେ କେତେ ଦିନରେ ନେବେ କହୁନାହାନ୍ତି ତା'ହେଲେ ହଁ ଚାର୍ଜେସ୍ ଆପଣ ଏମିତି କେତେ ନେଉଛନ୍ତି ନର୍ମାଲ ହଁ ପୁରା ସାଲୱାର୍ଟା ଆଚ୍ଛା ଆଉ ଆପଣ ଅସ୍ତ୍ର ଦେବେନା ଆମେ ଅସ୍ତ୍ର ଦେଇକି

ଆଜ୍ଞା ଆଉ ମ୍ୟାଡ଼ାମ୍ ଆପଣ କ'ଣ ସବୁ ଡିଜାଇନ୍ କରୁଛନ୍ତି ୟାର ମାନେ ଯେମିତି କି ଇ ହାଇଲାଇଟ୍ରେ ତ କରୁଛନ୍ତି କି ଆଉ ୱାନ୍ ଥାର୍ଡ଼ରେ ସବୁ ଆଉ ବ୍ଲାଉଜ୍ ତିଆରି କରୁଛନ୍ତି ବ୍ଲାଉଜ୍ର ସବୁ କ'ଣ କ'ଣ ଡିଜାଇନ୍ କରୁଛନ୍ତି ଆଉ ମଜୁରୀ କେତେ ନେଉଛନ୍ତି ବ୍ଲାଉଜ୍ ତିଆରିର ମୁଁ ବି ମେଁ ମ୍ୟାଡ଼ାମ୍ ସେମିତି ବ୍ଲାଉଜ୍ ଗୁଡ଼ାକ ସବୁ ଡିଜାଇନ୍ରେ କରିଥାନ୍ତି ଯେମିତି ବୋର୍ଡ଼ ପ୍ଲେ କରିଥାନ୍ତି ଗୋଟେ ଆଉ ତ ଆଉ ଆପଣ ବୋର୍ଡ଼ ପ୍ଲେ ଗୁଡ଼ାକ ମଜୁରୀ କେତେ ନେଉଛନ୍ତି ନା ଆଉ କିଛି ଡିଜାଇନ୍ ନାହିଁ ଆଉ ଯଦି ସେମିତି ସାଧା ଖାଲି ବ୍ଲାଉଜ୍ କରିବି ନର୍ମାଲ ହଁ ଆଉ ମ୍ୟାଡ଼ାମ୍ ଯେଉଁ ଆପଣ ଖାଲି ଯେଉଁ ସାଧା ଯେଉଁ କପଡ଼ାରେ ଆପଣ ଲେହେଙ୍ଗା ବନାଇ ପାରିବେ ଆଉ ମାନେ ବହୁତ ତା ସହିତ ଚୁନି ବି ତାର ସେ କପଡ଼ାରେ ବନାଇବେ ହଁ ମ୍ୟାଡ଼ାମ୍ ସେହି ଲେହେଙ୍ଗା ତିଆରି ପାଇଁ କେତେ କ'ଣ କେତେ ମିଟର ଲେଖା କପଡ଼ା ଲାଗିବ ଆଜ୍ଞା ମ୍ୟାଡ଼ାମ୍ ମୁଁ ମ୍ୟାଡ଼ାମ୍ ସେହି ଗୋଟେ ବନାଇଥାନ୍ତି ଆଉ ଆପଣ ତାର ମଜୁରୀ କେତେ ନେଉଛନ୍ତି ବାରଶହ ଟଙ୍କା ଆଉ ତାର ବ୍ଲାଉଜ୍ ପିସ୍ ଏମିତି କିଛି ଯାହାବି ଡିଜାଇନ୍ କହିଲେ ଆପଣ ବନାଇ ଦେବେ ଆଉ ତାର ସବୁ ବର୍ଡ଼ର ବି ସବୁ ଲଗାଇବେ ଜରି ବର୍ଡ଼ର ହେରିକା ଲଗାଇବେ ଆଉ ବଟମ୍ ହେରିକା ଯେଉଁଠି ଯାହା ଲାଗିବା କଥା ସବୁ ଲଗାଇ ଦେବେ ତ ଆଜ୍ଞା ମ୍ୟାଡ଼ାମ୍ ଆଉ ମ୍ୟାଡ଼ାମ୍ ଆପଣ ସେହି ଲେହେଙ୍ଗାଟା ଟି କିନ୍ତୁ ମୋର ଦୁଇଦିନ ଭିତରେ ଦରକାର ଡ୍ରେସ୍ ପଛେ ଲେଟ୍ ହେଲେ ଚଳିବ କିନ୍ତୁ ଲେହେଙ୍ଗାଟା ଟିକେ ଦୁଇ ଦିନ ଭିତରେ ଦରକାର ତିନି ଚାରିଦିନ ଲାଗିବ ଆପଣ ଟିକେ ଚେଷ୍ଟା କରିବେ କାରଣ ମୋର ତ ସେହି ଦୁଇରୁ ତିନିଦିନ ଭିତରେ ଦରକାର ଆପଣ ଯଦି ଟିକେ ଦେଇଦିଅନ୍ତେ ଦୁଇ ଦିନ ଭିତରେ ଟିକେ ଭଲ ହେବ ଆଜ୍ଞା ମ୍ୟାଡ଼ାମ୍ ଆଉ ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍